ହଁ ମୁଇଁ ମୋବାଇଲଟା ବ୍ୟବହାର କରସିଁ ଏଇ ଦିନକୁ ଦେଢ଼ ଜିବି ଡାଟାରଟା ବ୍ୟବହାର କରସିଁ ହେଲେଁ ଧୋକା ବତାସ ଆଇଲା ବେଲେ ମତେ ଟିକିଏ ଅସୁବିଧା ହେସି ଯେ ଇମ୍ପୋଟାଣ୍ଟ କେନ ନିକେ ଯଦି ଫୋନଟେ ଲଗାମି ବୋଇଲେ ହୋଇ ନେଇଁ ପାରସି ତାର ପରେ ମୁଇଁ କାଣା କରମି କାଣା ନେଇଁ ବୋଲସିଁ ଆର ତେରୁ କି ନେଇଁ ଫେର ଫୋନ ଲଗାସିଁ ଏଇ ମୁଇଁ ଜିଓ ମୋବାଇଲ ବ୍ୟବହାର କରସିଁ ହେଲେ ପଇସା ଥିବାର ଦିନ ଯା କରମି ଯଦି ପଇସା ବି ନେଇଁ ଥିବା ବୋଇଲେ ପକେଇକି ଆସିଁ ଆର ମୁଇଁ ବ୍ୟବହାର କରସିଁ ଆରୁ ଗୁଟେ ଗୁଟେ ଦିନରେ କେତେ ଡାଟା ବୋଇଲେ ଦେଢ଼ ଜିବି ରହେସି ବୋଇଲେ କରି ସେଥିର ଲାଗି ମୋବାଇଲଟା ମୁଇଁ ଧରସିଁ ଧରସିଁ ବ୍ୟବହାର କରସିଁ ଆରୁ ବ୍ୟବହାର କରବାର କାରଣ କାଣା କେନ ନିକେ ଯଦି ଜରୁରୀ ଫୋନଟେ କରବାର ଥିବା ସେଥିର ଲାଗି ବୋଲି ମୁଇଁ ସେଟା ଧରସିଁ ଆର ବ୍ୟବହାର କରସିଁ ଫୋନଟିଏ ବି ଲଗାସିଁ